ହଁ ମ୍ୟାଡ଼ାମ୍ ନମସ୍କାର ଆମର ଯେଉଁ ରାଜନୀତି ପ୍ରଭାବ ପାଇଁ ଆମର ସବୁ କାର୍ଯ୍ୟକ୍ରମ ସବୁ ଅସୁବିଧା ହେଉଛି ତା' ଉପରେ କିଛି ଧ୍ୟାନ ଦେଉଛନ୍ତି କି ନାହିଁ ଯେ ପିଲାମାନଙ୍କୁ ବାଡେ଼ଇଲେ ତ ସିଆଡ଼ୁ ତ ସରକାରଙ୍କ ତରଫରୁ ପିଲାମାନଙ୍କୁ ବାଡ଼େଇବନି ପିଲାମାନେ ବଦମାସି ହେଉଛନ୍ତି ପାଠ ଠିକଠାକରେ ପଢ଼ୁନାହାଁନ୍ତି ସ୍କୁଲ୍କୁ ଆସୁନାହାଁନ୍ତି ପାଚେରି ଡେଇଁକି ପଳଉଛନ୍ତି କ'ଣ କରିବା ତା'ପାଇଁ କହିଲେ ଆଉ ଏଠି ରହିବେ କି ଆଉ ଏଠି ଯଦି ଆମେ କିଛି କହୁଛୁ ତାହେଲେ ପୁଣି ଥରେ ପିଲାମାନଙ୍କୁ ବାଡ଼ଉଛନ୍ତି ପୁଣି କହିବି କିମ୍ବା ଅଭିଭାବକମାନେ ହଉ ଠିକ୍ ଅଛି ବା ଆଉ ଗୋଟେ ପିଲା ଆଜି ପାଚେରୀରେ ଚଢ଼ିକି ଆରପଟକୁ ଡ଼େଇଁକି ପଳେଇଛି ତାକୁ କହିବାରୁ ସେ ପୁଣି କହୁଛି ମୋତେ ଗୁରୁମା ବାଡ଼େଇଲେ ବୋଲି ପୁଣି କେମିତି କ'ଣ କରିବା କହିଲେ ତାଙ୍କ ବାପ ମା' ଆସିକି ଏଠି ଝଗଡ଼ା କରୁଛନ୍ତି ଆସିକି ଏଇଠି ପରା ଝଗଡ଼ା କରୁଛନ୍ତି ଆରେ ଆଜିକାଲି ଯଦି ଆମେ ପିଲାମାନଙ୍କୁ ଟିକେ ଆଖିକାନ ନ ଦେଖେଇବୁ ତାହେଲେ ତ ପିଲା ସ୍କୁଲ୍ କାହିଁକି ଛାଡ଼ୁଛନ୍ତି ଆଉ ସରକାରଙ୍କ ନିୟମ କ'ଣ ଟିକେ ହେଲେ ସରପଞ୍ଚକୁ କହିଦେବୁ ଏମଏଲଏକୁ କହିଦେବୁ ରାଜନୀତିର ପ୍ରେସର୍ ଯେଉଁଭଳିଆ ପଡ଼ିଲାଣି ଆପଣ ଗୋଟେ କାମ କରୁନାହାଁନ୍ତି ନହେଲେ ସବୁ ପ୍ୟାରେଣ୍ଟସ୍ମାନଙ୍କୁ ଡାକିକି ଗୋଟେ ମିଟିଂ କରାନ୍ତୁ ଆମର ତାଙ୍କ ପିଲାମାନଙ୍କୁ ମାରିବୁନି କିନ୍ତୁ ତ ବୁଝେଇକି କିଛି କହିପାରିବୁ ଏ ଯେଉଁ ମିଟିଂ ରଖିଲେ କ'ଣ ହବ ଆପଣ ଯଦି କହିବେନି ସେଦିନ ଆପଣ ସେଇ ସର ଆଉ ସେଇ ସରପଞ୍ଚ ହୁଅନ୍ତୁ ତାଙ୍କୁ ବି ଡାକିଦେବେ ଆପଣ ଟିକେ ରାଜନୀତି ପ୍ରେସର୍ ଯଦି ପଡ଼ୁଛି ଆଉ ଏଇଭଳିଆ ରାଜନୀତି ପ୍ରେସର୍ ପଡ଼ିଲେ ପିଲାମାନେ ନା ଭଲ ମଣିଷ ହେଇପାରିବେ ନା ଆମେ କୌଣସି କାମ କରିପାରିବା ନା ଆଗକୁ କେଉଁଦିନ ସ୍କୁଲ୍ରେ ଗୋଟେ କେଉଁ କାମ କଲାବେଳକୁ ଭୟ ଲାଗୁଛି ହଁ ସେଇ ହଁ ଠିକ୍ ଅଛି ଆମେ ଦୁଇଜଣ କ'ଣ କରିବା କହିଲେ ପାଠପଢ଼ା ଉପରେ ମଧ୍ୟ ସେମାନେ ମନା କରି ଦେଉଛନ୍ତି ଯେ ହେବନି ଆଉ ସବୁ କାମରେ ସିଏ ସବୁ କଥାରେ ବି ଗାଡ଼ିଆନ୍ମାନେ ହଇରାଣ କରୁଛନ୍ତି ଆସିକି ଝଗଡ଼ା କରୁଛନ୍ତି ପିଲାମାନଙ୍କୁ କ'ଣ ଗୋଟେ ଭଲରେ ମନ୍ଦରେ ଯଦି ବୁଝେଇକି କହୁଛ ପିଲା ଯାଇ ଘରେ ମିଛ କହି ଦେଉଛନ୍ତି ତାପରେ ବି ଆସିକି ସେମାନେ ଇଏ ହଇରାଣ କରୁଛନ୍ତି ଯଦି ଆମେ କ'ଣ କହୁଛୁ ନା ଆମେ ଏମଏଲଏଙ୍କୁ କହିଦେବୁ ମନ୍ତ୍ରୀକି କହିଦେବୁ ରାଜନୀତି ପ୍ରେସର୍ ବି ସିଆଡ଼ୁ ପଡ଼ୁଛି ଏ ଭୋଟ୍ ପାଇଁ ସରକାର ବି ବହୁତ ହଇରାଣ କଲେଣି ଆମକୁ ହଉ ହଉ ଠିକ୍ ଅଛି ମୁଁ ରଖିଦେଉଛି ଆପଣ ଆସିଲେ କଥାହେବା ହଉ ହଉ